ହ୍ୟାଲୋ ଆପଣ ମହାରାଜା ହୋଟେଲରୁ କହୁଛନ୍ତି ମୁଁ ଯାଜପୁରରୁ ଶଶିରେଖା ଜେନା କହୁଥିଲି ଆଜ୍ଞା ମୋର କମ୍ ଚିନି କିମ୍ବା କମ୍ ମସଲା ଯୁକ୍ତ ଖାଦ୍ୟ ଦରକାର ଥିଲା ଆପଣ ଏହି ରେଷ୍ଟୁରାଣ୍ଟରେ ଏମିତି କିଛି ଅଛି କି ଆପଣ ଦେଇପାରିବେ କି ଏମିତି କିଛି ଯଦି ହଁ ଦେଇପାରିବେ ତା'ହେଲେ କୁହନ୍ତୁ ମୁଁ ଅର୍ଡ଼ର କରିବି